ଓଡ଼ିଆ ଲୋକମାନେ ଓଡ଼ିଆ ଭାଷା କହୁନଥିବା ଲୋକଙ୍କ ସହ ଆମର ରାଷ୍ଟ୍ରୀୟ ଭାଷା ହିନ୍ଦୀ କହି ସେମାନଙ୍କ ଦ୍ୱାରା କଥାବାର୍ତ୍ତା ହୋଇଥାନ୍ତି ବା କୌଣସି କଥା ପଚାରି ବୁଝିଥାନ୍ତି ଏହା ବ୍ୟତୀତ ଯଦି କୌଣସି ଲୋକ ହିନ୍ଦୀ ମଧ୍ୟ କୁହେ ନାହିଁ ତା'ସହ ଆମ ଏ ଠାର ବା ହାତର ଇସାରାରେ ମଧ୍ୟ କିଛି ପଚାରି ସେମାନଙ୍କ ଠୁ ସାହାଯ୍ୟ ନେଇଥାଉ ବା କଥାବାର୍ତ୍ତା ମଧ୍ୟ ହୋଇପାରିଥାଉ